ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ସମାଜର ପରିବର୍ତ୍ତିତ ଆବଶ୍ୟକତା ଏବଂ ଚାହିଦା ସହିତ ବହୁତ ମାତ୍ରାରେ ଖାପ ଖୁଆଇଛି ଯେମିତିକି ଆମେ ଆଗ ଆଗ କାଳରେ ସମସ୍ତେ ଶିକ୍ଷା ପାଇଁକା ଶିକ୍ଷା ଯେହେତୁ ଗୁରୁକୁୁଳକୁ ଯାଉଥିଲେ ଏବେ ଶିକ୍ଷା ପାଇଁ ଏବେକା ଡିଜିଟାଲ ଟାଇମରେ ଆମେ ବହୁତ କିଛି ଭିଡ଼ିଓ ଟ୍ୟୁଟୋରିଆଲ ଏବଂ ପିଲାମାନଙ୍କ ଶିଖିବା ପାଇଁକା ଆନିମେଟେଡ୍ ଭିଡିଓ ମାଧ୍ୟମରେ ବହୁତ ଆଗକୁ ବଢ଼ି ପାରୁଛୁ ଆଉ କିନ୍ତୁ ଏଥିଦ୍ୱାରା ଆମର ବହୁତ ପିଲାମାନଙ୍କ ଶିଖିବା ପାଇଁକା ଆନିମେଟେଡ୍ ଭିଡିଓ ମାଧ୍ୟମରେ ବହୁତ ଦ୍ରୁତ ଡାଟା ବ୍ୟବହାର ହେଉଛି ଏବଂ ଏହା ଆମ ଶିକ୍ଷାକୁ ଯେହେତୁ ଭଲ ଚାହିଦା ଏବଂ ଭଲ ଖାପ ଖୁଆଇଛି ଆଉ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ସମାଜ ପରିବର୍ତ୍ତିତ ଆବଶ୍ୟକତା ବହୁତ କିଛି ଆଜିକାଲିର ଶିଶୁମାନଙ୍କ ପାଇଁ ବହୁତ କିଛି ଲାଭ ଦେଉଛି